ବାଇକ୍ ପ୍ରତିଦିନ ସଫାସୁତୁରା ନକରି ମାସେ ଦୁଇ ମାସ ମଧ୍ୟରେ ସଫାସୁୁତୁରା କରି ଗାଡ଼ି ଇଞ୍ଜିନ ପେଟ୍ରୋଲ ବ୍ରେକ୍ସ ଇତ୍ୟାଦି ସବୁ ଚେକ୍ କରି ବାଇକ୍ ଚଲାଇବା ଉଚିତ କାରଣ ବାଇକ୍ର ଦୁର୍ଘଟଣା ହେବାର ସମ୍ଭାବନା ବେଶୀ ରହିଥାଏ କାରଣ ପୃଥିବୀରେ ସବୁବେଳେ ଅସଂଖ୍ୟ ରାସ୍ତା ଦୁର୍ଘଟଣା ଘଟୁଛି ଭାରତରେ ମଧ୍ୟ ପ୍ରତିଦିନ ଅନେକ ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଦୈନିକ ସମ୍ବାଦପତ୍ରର ପୃଷ୍ଠାରେ ତଥା

ଦୁର୍ଘଟଣା କରୁଣ କାହାଣୀ ଦେଖିବାକୁ ପଡ଼େ ଏହି ଦୁର୍ଘଟଣା ଗୁଡ଼ିକ ମାଧ୍ୟମ ଏ କେତେକ ଅନେକ